ଓଡ଼ିଶାରେ ମାନସିକ ସ୍ୱାସ୍ଥ୍ୟ ସମ୍ବଳ ଉପଲବ୍ଧ ପାଇଁ ଖେଳର ବହୁତ

ଆପଣ ମାନସିକ ଚାପରେ ରହିଲେ ବା ବହୁତ ପ୍ରକାର ଇଣ୍ଟରନେଟ୍ ଭିଡ଼ିଓ ମଧ୍ୟ ରହିଛି ଇଣ୍ଟରନେଟ୍ ଦେଖିକିରି ଆପଣ ନିଜର ମାନସିକ ଚାପକୁ ଟିକେ ହାଲକା କରିପାରେ ବା ଟେନସନ୍ ଫ୍ରି ହୋଇପାରିବେ ଯଥା ବହୁତ ସ୍ଥାନରେ ମେଡ଼ିକାଲ୍ର ସ ବହୁତ ସ୍ଥାନରେ ମେଡ଼ିକାଲ୍ର ଇଏ ରଖାହୋଇଛି କାର୍ଯ୍ୟ କରାହୋଇଛି ଆଉ ମେଡ଼ିକାଲ୍ ପାଇଁ ଆମ୍ବୁଲାନ୍ସର କାର୍ଯ୍ୟ ମଧ୍ୟ ରଖାହୋଇଛି ବ୍ୟବସ୍ଥା କରାହୋଇଛି ବହୁତ ପ୍ରକାରର ଫେସିଲିଟି ମଧ୍ୟ ଯୋଗାହୋଇଛି